ଭାଇ ମୁଁ ମୋବାଇଲ୍ ସହିତ ଗୋଟେ ଫେସୱାଶ୍ ଅର୍ଡ଼ର୍ କରିଥିଲି କିନ୍ତୁ ଆପଣ ଯାଇ ସାରିଲା ପରେ ମୁଁ ଦେଖୁଛି ଖୋଲିକି ଯେ କେବଳ ମୋବାଇଲ୍ଟା ହିଁ ଅଛି ତ ସେଇ ଫେସୱାଶ୍ ତା ଭିତରେ ନାହିଁ କିନ୍ତୁ ଆପଣ ତ ସେ ଫେସୱାଶ୍ର ଭି ପଇସା ନେଇ ଯାଇଛନ୍ତି ତେଣୁ ଆପଣ ଯଦି ବିଶ୍ୱାସ କରୁନାହାଁନ୍ତି ତା'ହେଲେ ଆପଣ ଆସନ୍ତୁ ନିଜେ ଏ ଜିନିଷ ଖୋଲିକି ଦେଖିବେ ଯେ ପ୍ରକୃତରେ ସେ ଫେସୱାଶ୍ ଅଛି କି ନାହିଁ